କନ୍ଧମାଳ ଜିଲ୍ଲାର ମୁଖ୍ୟ ଚାଷ ଦୁଇଟି ହଳଦୀ ଚାଷ ହୁଏ ଆଉ ଧାନ ଚାଷ ହୁଏ ଏ ଦୁଇଟା କରିବାଦ୍ୱାରା ଲୋକମାନେ ବର୍ଷସାରା ଘରେ ଚଳନ୍ତି ଆଉ ବାହାରକୁ କିଛି ରପ୍ତାନି କରନ୍ତି ଏହା କରିବାଦ୍ଵାରା ଲୋକ ବାହାରେ ହଳଦୀ ପାଇଁ ବହୁତ ବିଭିନ୍ନ ଅନ୍ୟାନ୍ୟ ଦେଶର କିମ୍ବା ଜିଲ୍ଲାର ଲୋକମାନେ ବି ଆମ କନ୍ଧମାଳକୁ ନେବାପାଇଁ ଆସନ୍ତି କିମ୍ବା ରପ୍ତାନି ବି ହୁଏ କନ୍ଧମାଳ ହ କନ୍ଧମାଳ ହଳଦୀ ପାଇଁ ବହୁତ ଫେମସ୍ ଓଡ଼ିଶାରେ ଆଉ ଧାନ ଚାଷ ହୁଏ ଧାନ ଚାଷ ଘରେ ଚଳନ୍ତି କିମ୍ବା ବାହାରକୁ କିଛି ବିକ୍ରି କରନ୍ତି କରିବାଦ୍ଵାରା ଲୋକମାନେ ବିଭିନ୍ନପ୍ରକାର ବିଭିନ୍ନପ୍ରକାର କାମରେ ପଇସା ବ୍ୟବହାର କରିଥାନ୍ତି